ହଁ ମୁଁ ମୋ' ପରିବାର ଓ ସାଙ୍ଗମାନଙ୍କ ବିଷୟରେ କହିପାରିବି ମୋର ପରିବାରରେ ବାପା ମାଆ ଭାଇ ଭଉଣୀ ଦାଦା ଖୁଡ଼ୀ ଜେଜେ ମାଆ ଜେଜେ ବାପା ଏମାନେ ସବୁ ରହନ୍ତି ମୋର ମୋର ଜଣେ ଭାଇ ଅଛନ୍ତି ଏବଂ ଜଣେ ଭଉଣୀ ମୁଁ ହେଉଛି ଘରର ସବୁଠାରୁ ସାନ ସାନପୁଅ ଏବଂ ସାନପୁଅ ହିସାବରେ ମୋ ମାଆ ମୋତେ ବହୁତ ଭଲପାଇଥାନ୍ତି ଏବଂ ଘରକୁ ଯାହା କିଛି ନୂଆ ଜିନିଷ ଆସିଥାଏ ପ୍ରଥମେ ମାଆ ମୋତେ ଆଣିକି ଦେଇଥାଏ ଏବଂ ସେଇଟା ଦେବା ଫଳରେ ମୁଁ ବହୁତ ଖୁସି ମତେ ବହୁତ ଖୁସି ଲାଗେ ଯେତେବେଳେ ମୁଁ କୌଣସି ଜିନିଷ ବଜାରରୁ କିଣିବାକୁ ଯାଏ ମାଆ ମୋତେ ଡାକିକି କହିଥାନ୍ତି ଆରେ ପୁଅ ତୁ ଏଇଟା ନେ ଆଉ ତୋ' ପାଇଁ ତୋ' ପସନ୍ଦର ନୂଆ ଜିନିଷ କିଣିଆଣ୍ ଏବଂ ମୋର ଦୁଇଜଣ ପ୍ରିୟ ସାଙ୍ଗ ଅଛନ୍ତି ସେମାନେ ମଧ୍ୟ ମୋତେ ବହୁତ ମୋତେ ଭଲପାଇଥାନ୍ତି ସେମାନେ ମୋ' ଜୀବନର ପ୍ରତ୍ୟେକଟି ମୂହୁର୍ତ୍ତରେ ଆମେ ସବୁବେଳେ ସାଙ୍ଗ ହୋଇ ରହିଥାଉ ଏବଂ ଯାହା ଆସୁନା ଜୀବନରେ ଯାହା ବିପଦ ଆସୁନା କାହିଁକି ଆମେ ସବୁବେଳେ ସାଙ୍ଗସାଥୀ ହୋଇ ସେ ବିପଦକୁ ବିପଦର ବିପଦର ଯେତେବେଳେ ସମ୍ମୁଖୀନ ହେଉ ତା'ର ସମାଧନର ବାଟ ମଧ୍ୟ ଖୋଜିଥାଉ